ଆପଣ ଭାବୁଛନ୍ତି କି ଓଡ଼ିଶା ଓଡ଼ିଆ ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ୱ ରହି କରୁଛି କି ଆଜ୍ଞା ହଁ ଓଡ଼ିଶା ଆମ ଆମ ଭାଷା ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିିତ୍ଵ କରିଆସିଚଛି ଏବଂ ଦେଶ ବିଦେଶ ଓଡ଼ିଶା ଭାଷା ଗଣମାଧ୍ୟମ ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ଵ କରିଆସିଛି ନା କେବଳ ଶିକ୍ଷା କ୍ଷେତ୍ରରେ ଖେଳ ଏବଂ ଅନ୍ୟ କାର୍ଯ୍ୟକଳାପ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଓଡ଼ିଶାବାସୀ ଓ ଓଡ଼ିଶାର ଛାତ୍ର ନିଜ ନାଁ ଉଚ୍ଚରେ ରଖି ଆସିଛନ୍ତି ଧନ୍ୟବାଦ